ଦୁର୍ଗମ ଏବଂ ବିଚ୍ଛିନ୍ନାଞ୍ଚଳର ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ସେମାନଙ୍କର ବିଶେଷ ଭାବେ ମନୋରଞ୍ଜନ ପାଇଁ ଖେଳକୁ ସେମାନେ ଚୟନ କରିଥାନ୍ତି କାହିଁକିନା ଖେଳଦ୍ୱାରା ସେମାନେ ସେମାନଙ୍କର ମନୋରଞ୍ଜନ କରିଥାନ୍ତି ଖେଳମାନେ ସେମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଯେପରି ବାଗୁଡ଼ି କବାଡ଼ି ଖୋ ଖୋ ଇତ୍ୟାଦି ଖେଳ ଖେଳିଥାନ୍ତି ଯାହାଦ୍ୱାରା ସେମାନଙ୍କର ମନୋରଞ୍ଜନ ହେଇଥାଏ ଏବଂ ଖେଳ ଖେଳୁଥିବା ଲୋକର ମନୋରଞ୍ଜନ ହେଇଥାଏ ଏବଂ ଖେଳ ଦେଖୁଥିବା ଲୋକର ମଧ୍ୟ ମନୋରଞ୍ଜନ ହେଇଥାଏ କାହିଁକିନା ସେମାନେ ବି ଅନ୍ୟ ଜାଗାଠୁ ସେମାନେ ବିଚ୍ଛିନ୍ନ ହେଇକି ଥାନ୍ତି ଏବଂ ସେସବୁ ଦୁର୍ଗମ ଜାଗାରେ ଏମିତି ବାହାରୁ ମନୋରଞ୍ଜନ କରିବା ପାଇଁ ଅଲଗା କିଛି ଜିନିଷ ପହଞ୍ଚିପାରେ ନାହିଁ ସେମାନେ ସେଇଥିପାଇଁ ଖେଳଟାକୁ ନିଜର ମନୋରଞ୍ଜନ ଭାବେ ବାଛି ନେଇଥାନ୍ତି